ମୁଁ ନୃତ୍ୟ କରିବା ଦ୍ଵାରା ଲୋକମାନଙ୍କର ସଂସ୍ପର୍ଶରେ ଆସିଛି ନୃତ୍ୟ କରିବା ଦ୍ଵାରା ଲୋକମାନେ ମୋତେ ବହୁତ ପସନ୍ଦ କରନ୍ତି ଏବଂ ତାଙ୍କ ଛୋଟ ଛୋଟ ପିଲା ଛୁଆମାନଙ୍କୁ ଶିକ୍ଷା ଦେବା ପାଇଁ ମଧ୍ୟ କହୁଛନ୍ତି ଯାହାଦ୍ଵାରାକି ମୁଁ ଛୋଟ ଛୁଆମାନଙ୍କୁ ମଧ୍ୟ ଶିକ୍ଷା ଦେଇଛି ଏବଂ ଆଗକୁ ଦେଇଚାଲିବି ସଂସ୍କୃତି ଏମିତି ଏକ ଜିନିଷ ଯାହାକି କେବେ ବି ଭୁଲି ହେବ ନାହିଁ କାରଣ ସଂସ୍କୃତି ହିଁ ଆମକୁ ଆଗକୁ ବଢ଼ାଇଚାଲିଛି ସେମିତି ନୃତ୍ୟ ମଧ୍ୟ କଲେ ମଧ୍ୟ ସମସ୍ତଙ୍କୁ ଭଲ ଲାଗିଥାଏ ଏବଂ ସାଧାରଣ ଜନତାମାନଙ୍କ ମଧ୍ୟରେ ମଧ୍ୟ ପହଞ୍ଚାଇ ଦେଇଥାଏ